ମୁଇଁ ଗୁଟେ ପିଜଅନ୍ ର ଇଂଡକ୍ସନ୍ ଟେ ଆଣିଥିଲି ଆଉ ଇଲେକ୍ଟ୍ରି ର ପ୍ରୋବ୍ଲେମ୍ ଯୋଗୁ ଗୁଟେ ଆମର୍ ଇଟା ଆନିଛେ ଆଉ ବଢିଆ ପଡ଼ି଼ଛେ ସେଥି ଆମେ ଉପକୃତ ହେଉଛୁଁ ଆଉ ଆମର୍ କାଠ ର ଅସୁବିଧା ଗ୍ୟାସ୍ ର ପ୍ରୋବ୍ଲେମ୍ ତ ସେଥିର୍ ଲାଏଗ୍ ଇଂଡକ୍ସନ୍ ରେ ଆମେ ଉପକୃତ ହେଉଛୁଁ ଆଉ ଠିକ୍ ସମୟ ରେ ଆମର୍ ଖିଆ ପିଆ ହେଇ ପାରୁଛେ ଚା' ର ଵେବ୍ସ୍ତା ହେଉଛେ ତ ରୁଟି ର ଵେବ୍ସ୍ତା କରି ହେଉଛେ ତରକାରୀ ର ଠିକ୍ କରି ହେଉଛେ ଅମ୍ଲେଟ୍ କରି ହେଉଛେ ଆଉ ସମୟ ରେ ଆମେ ଖାଇ କିରି ନିଜର କାମ୍ ରେ ବାହାରି ପାରୁଛୁଁ ଆଉ ସମସ୍ତେ ସମସ୍ତେ ଖୁସି ଅଛନ୍ ନିଜର୍ ସ୍ତ୍ରୀ ବି ଟାଇମ୍ ରେ ନିଜର୍ ଛୁଆ କେ ଇଂଡକ୍ସନ୍ ରେ ତା'ର୍ ଗୁରସ୍ ଗରମ୍ କରିକିରି ବି ଦେଇ ପାରୁଛନ୍ ଆଉ ଆମେ ସମସ୍ତେ ଠିକ୍ ସମୟରେ ଚା' ବି ପିଇ ପାରୁଛୁଁ ଆଉ ପାଣି ବି ଗରମ୍ କରିକିରି ଆମେ ଟାଇମ୍ ରେ ମାଆ କେ ବି ଦେଇ ପାରୁଛୁ ଆଉ ଇଂଡକ୍ସନ୍ ଆନ୍ବାର୍ ଦ୍ଵାରା ପିଜଅନ୍ ର ବହୁତ୍ ସକ୍ସେସ୍ ହେଉଛେ